କାର୍ଯ୍ୟ କାର୍ଟରୁ ଅଟକି ରହିଥିବା ସମସ୍ତ ଜିନିଷ ବାଦ୍ ଦିଅନ୍ତୁ ଘଟଣାର ରୂପରେଖ ଆପଣ ଆପଣଙ୍କ ଅନଲାଇନ୍ ସପିଙ୍ଗ୍ କାର୍ଟରେ ଅନେକ ଜିନିଷ ଜଡ଼ୁଛନ୍ତି କିନ୍ତୁ ଏସବୁ ସ୍ୱତ୍ତେ ଆପଣ ସ୍ଥିରକରି ଅଛନ୍ତି ଯେ ଆପଣ ସେଗୁଡ଼ିକୁ କିଣିବାକୁ ଚାହାନ୍ତି ନାହିଁ ଆପଣ କାର୍ଟକୁ ଯାଇ ଅଟକି ରହିଥିବା ସମସ୍ତ ଜିନିଷ ଚୟନ କରନ୍ତୁ ଏବଂ ଆପଣଙ୍କ କାର୍ଟରୁ ବାଦ୍ ଦିଅନ୍ତୁ